ହେଲୋ ହଁ ଆଜ୍ଞା ନମସ୍କାର ହଁ ମୁଁ ଜଣେ ପେସେଣ୍ଟ୍ କହୁଥୁଲି ଆପଣଙ୍କ ଆମ ଘର ପାଖରୁ ଜଣେ ଆପଣଙ୍କ ନର୍ସିଙ୍ଗହୋମ୍କୁ ଯାଇଥିଲେ କହିଲେ ସେଇ ଜାଗାକୁ ଯାଅ ମୋ ପେଟ ଯନ୍ତ୍ରଣା ଭାରି ହେଉଛି ପେଟ ପେନ୍ ହେଉଛି କହିଲେ ଆଉ ସେଇ ନର୍ସିଙ୍ଗହୋମ୍ରେ ଡକ୍ଟର୍ଙ୍କ ସହିତ ଯୋଗାଯୋଗ କରନ୍ତୁ ଆଉ ସିଏ ଆମର ଯାଇଥେଲେ ଭଲ ହେଇକରି ଆସିଲେ ତେଣୁ ମୋ ପେଟ ପେନ୍ ହେଉଛି ମୁଁ ଅନୁମାନ କରୁଛି କାଳେ ଷ୍ଟୋନ୍ ଫୋନ୍ କାଳେ ହୋଇଥବ ସେ ସେଇ ଭଳି ଭାବେ ତାଙ୍କରି ଏମିତି ହୋଇଥିଲା ସେ ଯାଇଥିଲେ ତାଙ୍କର ଷ୍ଟୋନ୍ ହେଲା ବାହାରିଲା ସେମାନେ ଲାପ୍ରୋସ୍କୋପି ଦ୍ୱାରା ଅପରେସନ୍ ହୋଇକରି ଆସିଲେ ତେଣୁ ଭଲରେ ହୋଇକରି ଆସିଲେ ବୋଲି ମୁଁ ଖବର ପାଇ ଆପଣଙ୍କ ସହିତ ଯୋଗାଯୋଗ କଲି ତେଣୁ ଆପଣଙ୍କ ଟିକେ ଟାଇମ ଦେଲେ ବୁଝିକରି ଆମକୁ ଆମେ କେଉଁ ଦିନ ଯାଇକରି ମୁଁ ଦେଖାନ୍ତି ଟିକେ ଆପଣଙ୍କର ସବୁ ସୁବିଧା ସବୁ ଅଛି ତ ଭଲ

ଆଜ୍ଞା ମୋର ଟିକେ ଡାଇବେଟିସ ଅଛି ଟିକେ ଡାଇବେଟିସ ସେଇଠି ଟେଷ୍ଟ୍ କରିବାକୁ ପଡ଼ିବ ନାଁ ୟାଡ଼ୁ ଟେଷ୍ଟ୍ କରିକିରି ଯିବି ଖାଲି ପେଟରେ ଯାଇଁ ପହଞ୍ଚିବି ଆଗେ ଫାଷ୍ଟିଙ୍ଗ୍ଟା କରିବି ତା' ପରେ ଖାଇବା ପରେ ଦୁଇ ଘଣ୍ଟା ପରେ ଫେରେ ଆଉ ଥରେ କରିବି ତା' ପରେ ଡକ୍ଟର୍ ସହିତ ହଁ ଏ ପେଟ ପେନ୍ଟା ହେଉଛି କମୁନି ଏଇ ଡାଇବେଟିସ୍ ପରେ ପରେ ମୁଁ ଭାବିଲି ଫେରେ କାଇଁ ହେଉଛି କାଳେ ଯଦି ଆମର ଷ୍ଟୋନ୍ ଫୋନ୍ ଭାରିବା ଆମ ଘର ପାଖରେ ଏମିତି ଜଣଙ୍କର ହେଲା ଏମତି ହେଲା ପରେ ସିଏ ଯାଇଁକରି ଆପଣଙ୍କ ନର୍ସିଙ୍ଗହୋମ୍ରେ ଦେଖାଇଲା ପରେ ବାହାରିଲା ତାର ଷ୍ଟୋନ୍ ସିଏ ବି ଲାପ୍ରୋସ୍କୋପି ଦ୍ୱାରା ହୋଇଥିଲା ଅପରେସନ୍ ତେଣୁ ମୁଁ ଭାବିଲି ସୁବିଧା ହେବ ଆଉ ସେଠି କ'ଣ ଆମର ଏ ବି କ୍ୟାସ୍ରେ କରୁଛନ୍ତି ନାଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ କିଛି ସୁବିଧା ଅଛି ଆପଣଙ୍କର ଆଜ୍ଞା କାହିଁକିନା ଆମେ ସାଧାରଣ ଲୋକ ଟିକେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ହେଲେ ଆମେ ଟିକେ ରିହାତି ପାଇବୁ ସୁବିଧାରେ ଆମେ ଟିକେ କମ ପଇସା ଭିତରେ ଆମେ ଆଡଜଷ୍ଟ୍ ହୋଇପାରିବୁ ସେଥିପାଇଁ ମୁଁ ଆପଣଙ୍କ ସହିତ ଯୋଗାଯୋଗ କଲି ଆଜ୍ଞା ଟିକେ ଏଇ ନମ୍ବର୍ଟି ଆପଣ ନୋଟ୍ କରି ରଖନ୍ତୁ ଆଉ ଟିକେ ଯୋଗାଯୋଗ କରିବେ ଯେଉଁ ଦିନ ସେ ଡକ୍ଟର୍ ଆସୁଛନ୍ତି ଏଇ ବିଭାଗର ଆଉ ଆପଣ ସମୟ ଦେଲେ ମୁଁ ଯାଇକିରି ଆପଣଙ୍କୁ ଦେଖା କରିକି ପହଞ୍ଚିବି ଆଉ କେଉଁ ଟାଇମ୍ରେ

ହଉ ଆଜ୍ଞା ରହିଲି ନମସ୍କାର